ବଗିଚା କାମକୁ ଏକ ସଉକ ଭାବରେ ମୁଁ ଗ୍ରହଣ କଲି କାହିଁକି ନା ଗଛ ହେଉଛି ମଣିଷର ଏକ ନିତ୍ୟାନ୍ତ ଆବଶ୍ୟକ ଯଦି ଘର ଆଗରେ କିଛି ଗଛପତ୍ର ନାହିଁ ତା ହେଲେ କୌଣସି ଘର ମଧ୍ୟ ସୁନ୍ଦର ଲାଗିବ ନାହିଁ ଘର ଆଗରେ ଯଦି ଗଛପତ୍ର ଅଛି ତା ହେଲେ ସେହି ଗଛପତ୍ରରୁ ବିଭିନ୍ନ ପ୍ରକାର ଅମ୍ଳଜାନ ଗ୍ୟାସ୍ ବା ଗଛ ଆମକୁ ଛାଇଁ ପ୍ରଦାନ କରେ ସେ ଫଳ ଦେଇଥାଏ ଫୁଲ ଦେଇଥାଏ ଏବଂ ରଙ୍ଗ ବେରଙ୍ଗର ସଜା ସଜି ସୁନ୍ଦର ଜିନିଷ ମଧ୍ୟ ସେ ଦେଇଥାଏ